ମୁଁ ଗୋଟେ ଦିନ ଆଳୁ କଷା ଆଉ ଆଳୁ ପରଠା କରିଥିଲି ମତେ ଏଇଟା ଭାରି ପସନ୍ଦ ଲାଗିଲା କାରଣ ଆମ ଘରେ ସମସ୍ତେ ଖାଇକିନା ଭଲ ହେଇଛି ବୋଲି ପ୍ରଶଂସା କଲେ ଏଣୁ କାରଣ ଏଇଟା ବାଣି ବଢ଼େଇବା ପାଇଁ ମତେ ଭାରି ସହଜ ଲାଗୁଛି ଏବଂ ଏଇଟା ସମସ୍ତେ ଖାଇବାକୁ ମିଶା ପସନ୍ଦ କରୁଛନ୍ତି ତେଣୁ ମତେ ଆଳୁ ପରଠା ଓ ଆଳୁ କଷା ରୋଷେଇ କରିବା ପାଇଁ ପସନ୍ଦ ଲାଗଲା ଆଉ ଏହାର ରେସିପିରେ ବି ବେଶୀ ମସଲା କୌଣସି ଖର୍ଚ୍ଚ ନାହିଁ ଅଳ୍ପ ଘରୋଇ ପଦ୍ଧତିରେ ବି ରୋଷେଇ କରାଯାଉଛି ବାହାର ଦୋକାନରୁ ଯେପରିକି ଆଳୁ କଷା ଆଳୁ ମସଲା ଏସବୁ କୌଣସି କିଛି ଦରକାର ପଡ଼ୁନି ଘରରେ ଥିବା ଦ୍ରବ୍ୟ ଦେଇକିିନା ହିଁ ହଉ ଯାଉଛିି